ଓଡ଼ିଶା ଲୋକମାନେ କିପରି ଭାଷା କହୁ ନ ଥିବା ଅନ୍ୟ ମାନଙ୍କ ସହ ଯୋଗାଯୋଗ କରି ପାରିବେ ଏହା କରିବା ନିମନ୍ତେ ସେମାନେ କଥାବାର୍ତା ହେଲେ କିଛି ଲାଭ ହୋଇ ନ ଥାଏ ଯଦି ସେମାନେ କହିକି ଅବା ସେଇ ମୁର୍ତରେ କହି କହି କିଛି ହାତରେ କିଛି ସାଇନ ଯଦି ଦେଖାଇଥାନ୍ତି ଓ ସେହି ବିଷୟରେ ଏକଟିଙ୍ଗ କରିଥାନ୍ତି ତେବେ ସେହି ଲୋକ ଯେ ଭାଷା କହୁ ନଥିବ ସେ କହିପାରେ ସେମିତିଆ ଇଣ୍ଟ୍ରାକସନ ହୋଇଥାଏ ଯେତେବେଳେ ଗୋଟିଏ ଭାଷା ଜାଣିନଥିବା ଲୋକ ଭାଷା ଜାଣିଥିବା ଲୋକ ସହିତ କଥାବାର୍ତା ହୁଅନ୍ତି